ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ପରିବହନ ବିକଳ୍ପର ଏକ ମୁଖ୍ୟ ସାଧକ ହେଉଛି ଜାତୀୟ ରାଜପଥ ଏହି ରାଜପଥ ଦ୍ଵାରା ମାଲ ପରିବହନର ବ୍ୟବସ୍ଥା ରହିଅଛି ଏବଂ ଲୋକମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରି ପାରୁଛନ୍ତି ଏଠାକାର ସାଧାରଣତଃ ବିମାନବନ୍ଦର ଏ ବିମାନବନ୍ଦରର ନାମ ହେଉଛି ବିଜୁ ପଟ୍ଟନାୟକ ବିମାନବନ୍ଦର ଯାହା ଦ୍ଵାରା ଲୋକମାନେ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏବଂ ବିଭିନ୍ନ ଦେଶମାନଙ୍କୁ ପରି ଭ୍ରମଣରେ ଯାଇ ପାରୁଛନ୍ତି ଏବଂ ସାଧାରଣତଃ ମୋ ବସ୍ ଓ ସ୍ଥାନୀୟ ଓଲା ବିଭିନ୍ନ ରିକ୍ସା ଏହା ମଧ୍ୟ ଲୋକମାନଙ୍କୁ ବହୁତ ସହାୟତା କରୁଅଛି ଯାହାକି ଲୋକମାନେ ନିକଟରେ ଥିବା ଚିକିତ୍ସାଳୟକୁ ସଠିକ ସମୟରେ ଯାଇ ପାରୁଛନ୍ତି ଦୈନଦିନ ଜୀବନରେ ଏହିପରି ଯାତାୟତ ସ୍ଥଳ ଏବଂ ଯାତାୟାତର ମାଧ୍ୟମକୁ ଲୋକମାନେ ସୁବିଧା ଓ ସୁଯୋଗ ଭାବେ ଉପଭୋଗ କରୁଛନ୍ତି ସ୍ଥାନୀୟ ବିଭିନ୍ନ ଅଞ୍ଚଳରେ ଏହି ଯାତାୟତ ବ୍ୟବସ୍ଥା ଲୋକମାନଙ୍କର ଦୈନନ୍ଦିନ ଜୀବନରେ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ ଓ ସହଯୋଗ କରୁଅଛି ବିମାନବନ୍ଦର ବସ୍ ରିକ୍ସା ସିଟି ବସ୍ ଏହିପରି ଭାବରେ ଥିବା ଯାତାୟତର ମାଧ୍ୟମ ଗୁଡ଼ିକ ଲୋକମାନେ ସବୁଦିନ ଏବଂ ଦୈନନ୍ଦିନ ଜୀବନରେ ନିଜର ଯାତାୟତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ସମାପନ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ଏହି ପରିବହନ ବିକଳ୍ପ ଲୋକମାନଙ୍କୁ ବହୁଳ ପରିମାଣରେ ସାହାଯ୍ୟ କରିଅଛି ଏବଂ ଦୈନନ୍ଦିନ ଜୀବନରେ ସେମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବିଭିନ୍ନ ମାଧ୍ୟମରେ ନିଜ ଲୋକମାନଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରୁଛନ୍ତି